ଆଧୁନିକ ଯୁଗରେ ଟେକ୍ନୋଲୋଜି ତ ବହୁତ ଆଗକୁ ନେଲାଣି ଟିକେଟ୍ ବୁକିଂ ଧର ଆମେ କାଲି ଯିବା ଧର ଭୁବନେଶ୍ୱର ଯିବା ଆଜିଠାରୁ ଆମେ ଟିକେଟ୍ ବୁକିଂ କରିପାରୁଛେ ଟେକ୍ନୋଲୋଜି ମାଧ୍ୟମରେ ହୋଟେଲ୍ ବୁକିଂ ହୋଟେଲ୍ ବୁକିଂ ମଧ୍ୟ ସେହିପରି ଆମ କିଛି ଆମର କିଛି ଧର ଖାଦ୍ୟ ପଦାର୍ଥ ଦରକାର ହେଲା ଆମେ ଆଗୁଆ ଆଗୁଆ ବୁକିଂ କରିପାରିବା ସମୟ ସମୟଟା କିଛି ସମୟ ନଷ୍ଟ ନକରି ଆମେ ମୋବାଇଲ୍ ମାଧ୍ୟମରେ ବୁକିଂ କରିପାରୁଛେ ଟାଇମ୍ ବଞ୍ଚୁଛି ସେ ଟାଇମ୍ଟି ଆମେ ଅଲଗା ଆଡେ ଏଡ଼୍ଜଷ୍ଟ୍ କରିପାରୁଛେ ଆଉ ପ୍ଲାଟଫର୍ମ୍ ନମ୍ବର୍ ପ୍ଲାଟଫର୍ମ୍ ନମ୍ବର୍ ମୋବାଇଲ୍ରେ ଏମିତି ମଧ୍ୟ ଗୋଟେ ଆପ୍ ଅଛି ଯେଉଁଠିକି ଆମେ କ'ଣ ଷ୍ଟେସନ୍ରେ ଯାଇ କେତେବେଳେ ପହଞ୍ଚିବା ସେ ଆପ୍ଟି ମାରିଲେ ମାରିଦେଲେ ଆମେ ଜାଣିପାରିବା ଯେ କେତେବେଳେ ଟ୍ରେନ୍ଟି ଆସିବ କେତେବେଳେ ଆସିବ କେତେବେଳେ ପହଞ୍ଚିବ ଆମେ ଜାଣିପାରିବା ମୋବାଇଲ୍ ମାଧ୍ୟମରେ ବହୁତ ସୁବିଧା ସୁଯୋଗ ହେଇପାରୁଛି ଆଗକାଳରେ ଆଗ କାଳରେ ଚିଠି ପତ୍ର ଦୁଇ ଚାରି ଦିନ ପରେ ମଧ୍ୟ ପହଞ୍ଚୁଥିଲା ଏପରି ଏଥର ଆଉ ସେମିତି ନାହିଁ ଦୁଇ ପାଞ୍ଚ ଦଶ ମିନିଟ୍ ମଧ୍ୟରେ ମଧ୍ୟ ଯାଇକି ପହଞ୍ଚି ପାରୁଛି ଟେକ୍ନୋଲୋଜି ମାଧ୍ୟମରେ କାହାରିକୁ ଯଦି କିଛି ଖବର ଦେବାର ଅଛି ଗୋଟିଏ ସଂଖ୍ୟା ମଧ୍ୟରେ ଯାଇ ପହଞ୍ଚି ପାରୁଛି ଆଗରୁ କ'ଣ ଥିଲା ଜଣେ ଧର ସାଇକେଲ୍ କି ଗାଡ଼ିରେ ଗଲେ ଯାଇକି ସେ ଧର ପାଞ୍ଚ ଘଣ୍ଟା କି ଦଶ ଘଣ୍ଟା ମଧ୍ୟରେ ଯାଇ ପହଞ୍ଚିଥିଲା ଦୂର ଜାଗାକୁ ଏଥର ସେମିତି ନାହିଁ ମୋବାଇଲ୍ ମାଧ୍ୟମରେ ବହୁତ ସୁବିଧା ହେଉଛି